ହ୍ୟାଲୋ ଆଜ୍ଞା ଆପଣ ଟ୍ୟାକ୍ସି ଡ୍ରାଇଭର ଭାଇ କହୁଛନ୍ତି କେଁ ଆଜ୍ଞା ମୁଇଁ ସାଲିପଟାରୁ ବଲାଙ୍ଗୀରରୁ ମୋର ଅଫିସ୍ କାମରେ ଲାଗି ଯାଉଥିଲି ତା'ପରେ ମୁଇଁ ଯାଇକିରି ଫିରିଲା ବେଳେ ମୁଇଁ ଦେଖିଲି କି ମୋର ୱାଲେଟ୍ ନେଇଥାଏ ମୋବାଇଲ୍ ନେଇଥାଏ ମୋର ସବୁ ବ୍ୟାଗ୍ ଫେକ ସବୁ ଟେକ୍ସିରେ ରହିଯଥିଲା ଆଉ ରହିଛେ ମୁଇଁ ଏହା ବହୁତ ମୋର ଏମରଜେନ୍ସି କାମ ଅଛେ ତ ଆପଣ ଟିକେ ପହଞ୍ଚି ପାରବେ କି ଆପଣଙ୍କୁ ଯେନ୍ ମୁଇଁ ଯେନ୍ ଅନଲାଇନ୍ ପେମେଣ୍ଟଟା ଯେନ୍ କ୍ୟାସ୍ କରିଥିଲି ମୁଇଁ ସେଥିରୁ ମୁଇଁ ଆପଣଙ୍କ ନମ୍ବର୍ ନୁଲିି ଆଉ ମୁଇଁ ଆପଣଙ୍କୁ କଲ୍ କଲି ଆପଣ ଟିକେ ଦୟାକରି ମୋର ପାସ୍ କେ ଟିକେ ଆସିବେ କି ଆଜ୍ଞା ବହୁତ ଏମରଜେନ୍ସି ଜିନିଷ ମାନେ ସେଥିରେ ଅଛି ବହୁତ ପୁରା ଆଉ ସେଇ ଜିନିଷଟା ନେଇ ହେଲେ ମୁଇଁ ଟିକେ ନେଇି ଚଲି ପାରବ ବହୁତ ପୁରା ବହୁତ ଏମରଜେନ୍ସି ଅଛେ ଆପଣ ଟିକେ ଆସିପାରିବେ ବୋଲେ ଭଲ୍ ହେତା ମୁଁ ମୋର ବହୁତ ଏମରଜେନ୍ସି କାମରେ ଆସିଥିଲି ଆଉ ସେଇଟା ଟିକେ ମିସ୍ ହେଇଯାଇଛି ଆପଣଙ୍କ ଟେକ୍ସିରେ ଆ ଏତେବେଳେ ଭଲ ହେତା ଟିକେ ଆଜ୍ଞା ଆରୁ ମୁଇଁ ତ ଆପଣଙ୍କୁ ବି ମୁଇଁ କିନୁ ନୁହରିବିନିପାରେ ଆଉ ମୁଇଁ ମୁଇଁ ଆପଣଙ୍କୁ ମୋର ଠିକନା ଦେଇଦଉଛେ ଆପଣ ଟିକେ ଆସନ୍ ମୁଇଁ ଯେନ୍ ଜାଗାରେ ଅଛେ ସେ ଜାଗାର ଲୋକେସନଟା ସେଣ୍ଡ କରିଦଉଛେ ମୁଇଁ ଆପଣଙ୍କୁ ସେନୁ ଟିକେ ଆସୁନ୍ ଦୟାକରି ପ୍ଲିଜ୍ ଜଲ୍ଦି ଟିକେ ଆସୁନ୍ ଆଉ ମୋର କାମଟା ଟିକେ ମୁଇଁ ସାର୍ ସେ ଆୟେଏଁ ବହୁତ ଜଲ୍ଦି ଟିକେ ଆସନ୍ ଧନ୍ୟବାଦ ଆଜ୍ଞା